ମୋର ପ୍ରିୟ ରାନ୍ଧଣା ହେଉଛି ମାଛ ଏବଂ ଚିକେନ୍ ମୋତେ ମୁଁ ମାଛ ଆଣେ ଏବଂ ମାଛ ଧୋଇ ମାଛକୁ ଛାଣେ ମାଛ ଛାଣେ ଏବଂ ସେଠାରେ ବେସର ବାଟି ବେସର ଦିଏ ଏବଂ ମସଲା ଦିଏ ମାଛ ମାଛରେ ଖଟା ପକାଇ ମାଛ ବହୁତ ଭଲ ଲାଗେ ଏବଂ ଚିକେନ୍ ମୁଁ ନିଜେ ଆଣେ ତାକୁ ମୁଁ ନିଜେ ଧୁଏ ନିଜେ ବାଟେ ଓ ସେଠାରେ ବହୁତ ଭଲ ଭାବରେ ମୁଁ ଚିକେନ୍ ରୋଷେଇ କରେ ଆମ ଘର ଲୋକମାନେ ମଧ୍ୟ ମୋ ହାତ ରନ୍ଧାକୁ ବହୁତ ପସନ୍ଦ କରନ୍ତି ଏବଂ ଆମ ଘରେ ପ୍ରାୟ ମାଛ ଏବଂ ଚିକେନ୍ ହିଁ ହୁଏ